ବ୍ରହ୍ମାଣ୍ଡରେ ସୂର୍ଯ୍ୟ ଚନ୍ଦ୍ର ତାରା ଏ ସବୁ ଆମେ ସବୁ ତ ଜାଣିଛନ୍ତି ଯଦି ଦିନରେ ସୂର୍ଯ୍ୟ ନଥାନ୍ତା ଆମ ଜୀବନ ପ୍ରତି କୌଣସି ଇଏ ନଥାନ୍ତା ରାତିରେ ଆମେ ଚନ୍ଦ୍ର ଦେଖୁଛନ୍ତି ତାରା ବି ଦେଖୁଛନ୍ତି ବହୁତ୍ ସୁନ୍ଦର ଲାଗୁଛି ଦିନରେ ଆଲୋକିତ ହେଉଛନ୍ତି ସୂର୍ଯ୍ୟ ଦିନରେ ଆଲୋକିତ ହେଉଛନ୍ତି ଜୀବଜଗତ ସୁ ତାଙ୍କରି ପାଇଁ ବଞ୍ଚିଛନ୍ତି ଦିନରେ ଖରା ପ୍ରଖର ଖରା ପାଉଛନ୍ତି ଏଇପରି ଭାବରେ ନକ୍ଷେତ୍ର ର ଆକର୍ଷଣୀୟ ଆମକୁ ବହୁତ ଭଲ ଲାଗେ ଆଉ